ମାଛ ଧରିବା ପାଇଁ ବିଭିନ୍ନ ପରିବେଶ ରହିଛି ଯଥା ଆମେ ପୋଖରୀ ରହିଛି ପୋଖରୀରେ ମାଛ ଧରିବା ପାଇଁ ବହୁତ ସହଜ ହୋଇଥାଏ କାହିଁକିନା ପୋଖରୀ ହେଉଛି ଚାରି ଚାରି କାନ୍ଥ ମଧ୍ୟରେ ଯେମିତି ସୀମିତ ରହିଥାଏ ସେମିତି ଚାରିଆଡ଼େ ପଡ଼ିଆ ଥାଏ ଗାତ କରାଯାଏ ସେଇଠି ମାଛକୁ ଛଡ଼ାଯାଏ ତାହାକୁ ଧରିବା ପାଇଁ ଅତି ସହଜ ତାହାକୁ ଆମେ ଜାଲ କିମ୍ବା ହାତ ଦ୍ୱାରା ଧରିଥାଉ ଏବଂ ଅନ୍ୟ ପରିବେଶ ରହିଛି ଯଥା ନଦୀନାଳ ସେଇଠି ମାଛ ଧରିବା ପାଇଁ ଟିକିଏ କଷ୍ଟକର କାହିଁକିନା ସେ ମାଛକୁ ଧରିବା ପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ଥାଏ ସେ ମାଛକୁ ଧରିବା ପାଇଁ ଜାଲ ଜାଲ ଧରାଯାଏ ଏବଂ ଗୋଡ଼େଇ ଗୋଡ଼େଇ ମାଛକୁ ଧରିବାକୁ ପଡ଼ିଥାଏ ଯାହା ଦ୍ୱାରା ବହୁତ କଷ୍ଟ ଲାଗିଥାଏ ଏମିତି ସମୁଦ୍ରରେ ମଧ୍ୟ ସମୁଦ୍ରରେ ମଧ୍ୟ କିଛି ସମୟ ଅଧିକ କଷ୍ଟ କରିବାକୁ ପଡ଼ିଥାଏ କାହିଁକିନା ସେଇଠି ମାଛ ଧରିବାର ପରିବେଶ ଆହୁରି କଷ୍ଟକର କାହିଁକିନା ସେଇଠି ମାଛ ଯେମିତି ଧରିବା ହୁଏ ଡଙ୍ଗା ସାହାଯ୍ୟରେ ଧରାଯାଏ ଡଙ୍ଗାରେ ଯାଆନ୍ତି ଏବଂ ସେଥିରେ ଜାଲ ଫିଙ୍ଗନ୍ତି ଜାଲ ଫିଙ୍ଗି ଡଙ୍ଗା ସାହାଯ୍ୟରେ ଆସନ୍ତି ତ ଆସିଲା ମଧ୍ୟରେ ତାହାକୁ ଦେଖିଲେ ଯଦି ଜାଲରେ ମାଛ ଲାଗିଥାଏ ଏବଂ ତାହାକୁ ସେହିଭଳି ମାଛ ଧରାଯାଏ ସେମିତି ଜଳର ମଧ୍ୟ ବିଭିନ୍ନ ପ୍ରଦୂଷଣ ହେଉଛି ବିଗତ ବର୍ଷଗୁଡ଼ିକରେ ଆମ ପୋଖରୀରେ ମଧ୍ୟ ଗତ ବର୍ଷ ଜଳ ପ୍ରଦୂଷଣ ହୋଇଥିଲା କାହିଁକିନା ଗ୍ରୀଷ୍ମ ଋତୁରେ ଯେମିତି ଗାଈ ଗୋରୁ ଗାଧୋଇଥାନ୍ତି ସେମାନେ ଗାଧୋଇ ସାରିଲା ପରେ ତଳର କାଦୁଅ ଉପରକୁ ଆସିଯାଏ ଯାହା ଦ୍ୱାରା ଆମ ଗାଁରେ ଥିବା କିଛି ଲୋକ ଗାଧୋଇଲେ ତାହାକୁ ଗାଧୋଇ ସାରିବା ପରେ ଯେମିତି ଘରକୁ ଆସିବା ସମୟରେ କାଛୁ କୁଣ୍ଡିଆ ହୋଇଯାଇଛି ଖାଲି ହାତ ଏବଂ ଗୋଡ଼ରେ ଯେମିତି ଗୋଲ ଗୋଲଟା ମଧ୍ୟ ବାହାରିଯାଇଛି ସେମିତି ନଦୀ ନାଳକୁ ପରେ ଗାଧୋଇ ଗଲା ପରେ ମୋତେ ଟିକେ କିଛି ଭଲ ଲାଗେ କିଛି କିଛି ନଦୀ ନାଳ ଏମିତି ଅଛି ଯେମିତି ଆମର ପରିଷ୍କାର ନାହିଁ ଅପରିଷ୍କାର ଅଛି ଯେଉଁଠି ଯେଉଁଠି ଯେଉଁ ବିସର୍ଜନ କରିବା କଥା ଯେଉଁଠି ଯେଉଁ ମଇଳା ଜିନିଷ ଗାତରେ ପକାଇବା କଥା ସେଇଟାକୁ ନେଇ ସେଇ ନଦୀ ନାଳରେ ପକାଇ ଦେଉଛନ୍ତି ଯାହା ଦ୍ୱାରା ନଦୀ ନାଳ ଦୂଷିତ ହେଇଯାଉଛି ତେଣୁ ସେ ନଦୀ ନାଳକୁ ପରିଷ୍କାର ରଖିବା ଉଚିତ ଏହା ଦ୍ୱାରା କିଛି ରୋଗରେ ବି ନ ପଡ଼ିଥାଏ ଏମିତି ଦୂଷିତ ହେବା ଦ୍ୱାରା ଲୋକମାନେ ବହୁତ ରୋଗରେ ପଡ଼ୁଛନ୍ତି ଏବଂ ସେ ରାସ୍ତା କଡ଼ରେ ଯେଉଁ ବର୍ଷା ଋତୁ ହୁଏ ରାସ୍ତା କଡେ ଲୋକମାନେ ଝାଡ଼ା ବସିଥାନ୍ତି ତାହାକୁ ସେଇ ଜଳକୁ ଯେତେବେଲେ ଯାଏ ସେତେ ସେତେବେଳେ ସେହି ବର୍ଷା ଋତୁରେ ମଧ୍ୟ ଲୋକମାନେ ସେହି ନଦୀ ନାଳକୁ ଯେତେବେଳେ ଗାଧୋଇ କରିବାକୁ ଯାଆନ୍ତି ସେହି ସମୟରେ ମଧ୍ୟ ଗାଧୋଇ ସାରି ଆସିବା ମଧ୍ୟ ବହୁତ ରୋଗରେ ପଡ଼ନ୍ତି ତେଣୁ ଆମେ ଜାଣିବା କଥା ଜଳକୁ ପ୍ରଦୂଷଣ ନ କରିବା କଥା ଏବଂ ମାଛ ଯେମିତି ଭଲ ଭଲରେ ଯେମିତି ଧରାଯିବ ତାହା ଆମେ କରିବା କଥା କାହିଁକିନା ମାଛ ଧରିବା ମଧ୍ୟ କିଛି ସହଜ କିଛି କଷ୍ଟ କରିବାକୁ ପଡ଼ିଥାଏ ଏବଂ ଜଳକୁ ପ୍ରଦୂଷଣ କରିବା ଦ୍ୱାରା ବହୁତ ରୋଗରେ ଆମେ ସମ୍ମୁଖୀନ ହେବାକୁ ପଡ଼ିଥାଏ ତେଣୁ ଆମେ ଜଳକୁ ମଧ୍ୟ ଭଲ ଭାବରେ ରଖିବା କଥା କେମିତି ପ୍ରଦୂଷଣ ନ ହେବ ସେଭଳି ଆମେ ରଖିବା କଥା